ବରଗଡ଼ରେ ଆମର ମନୋରଞ୍ଜନ୍ କାର୍ଯ୍ୟକଲାପ ବେଲେ ତ ହେନ୍ତା ବହୁତ୍ କିଛି ଲେକିନ୍ ଯେନ୍ଟା କି ଆମର୍ ବିଶ୍ୱ ପ୍ରସିଦ୍ଧ୍ ହେଉଛି ବିଶ୍ୱ ପ୍ରସିଦ୍ଧ ଆମର୍ ୱାଲର୍ଡ଼୍ ଫେମସ୍ ଯେନ୍ଟା କି ହେଉଛି ଧନୁଯାତ୍ରା ଧନୁଯାତ୍ରାକେ ଆମକୁ ବହୁତ୍ କିଛି ଶିଖ୍ବାର୍ କି ମିଲ୍ସି ଯେମ୍ତା କି ଦେଖ ମୋର୍ ଦେଶରେ ସମ୍ବିଧାନ୍ର ଆମର୍ ସମ୍ୱିଧାନ୍ ହିସାବେ ଚଲ୍ସି ଦେଶ୍ଟା ଲେକିନ୍ ଆମର୍ ବରଗଡ଼୍ରେ ଦଶ୍ ଦିନ୍ ଯେନ୍ ଧନୁଯାତ୍ରା ହେସି ସେ ଦଶ୍ ଦିନ୍ଟା ଆମର୍ କଂସକର ତାକର୍ ମନେ ତାକର୍ ନିୟମରେ ସବୁ ଚଲ୍ସି ସେଥିରେ ଯଦି ଆମର୍ କଂସ ବି କଲେକ୍ଟର୍ କେ ବି ଯଦି କହିଦେବେ କି ଫାଇନ୍ ଦେବାର୍ ଫାଇନ୍ ଦିଅ ବୋଲି ତ କଲେକ୍ଟର୍ କି ବି ଫାଇନ୍ ଦେବାର୍ କେ ପଡ଼୍ବା ଆରୁ ଏଇଟା ଆମର୍ ସ୍ୱାଧୀନ୍ ପରେ ଏକା ବହୁତ୍ ବର୍ଷ ବର୍ଷ ଧରି ଏଟା ଲାଗି ଆସୁଛି ଆମର୍ ଏଇଟା ଆମର୍ ପ୍ରସିଦ୍ଧ ଧନୁଯାତ୍ରାଟା ସବୁ ମୋର୍ ଦେଶ ବିଦେଶରେ ବି ଲୋକ୍ ଦେଖି ଆସୁଛନ୍ ଆଉ ଆମକୁ ଆମକୁ ଏଥିରେ ବହୁତ୍ କିଛି ଶଖିବାର୍ କେ ମିଲ୍ସି ଯେନ୍ଟା କି ହେଉଛି ଆମର୍ ମେନ୍ କଥାଟା କହିବାର୍ କେ ଗଲେ ଆମର୍ ସବୁବେଲେ ଆମର୍ ଧର୍ମର ହିଁ ଜୟ ହେସି ଅଧର୍ମ କେବେ ବି ଯେତେ ଜାଣା କଲେ ବି ଅଧର୍ମର କେବେ ଜୟ ହି ନାଇଁ ହୁଏ ସେ ସବୁବେଲେ ହାର୍ ହାର୍ ହି ହେସି ସବୁବେଲେ ଆମର୍ ଧର୍ମର ହି ବିଜୟ ହେସି ଏଇଟା ଆମକୁ ବହୁତ୍ ଭଲ୍ସେ ଶିଖିବାର୍ କେ ମିଲ୍ସି ଗୋଟେ ମେନ୍ ଜିନିଷ୍ଟା